ଯେପରି ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବମାନଙ୍କ ପାଇଁ ଜଳ ହିଁ ଜୀବନ ସେମିତି ଆମେ ଗୋଟେ ପ୍ରକାର ଦେଖିଲେ ଏ ଚାଷ ପାଇଁ ଜଳ ମଧ୍ୟ ଏକପ୍ରକାର ଜୀବନ ଆଉ ଏହି ଚାଷ ଦ୍ଵାରା ମନୁଷ୍ୟ ମଧ୍ୟ ବହୁତ ଲାଭବାନ ହୋଇଛି ଚାଷ କରି ସେ ମଧ୍ୟ କିଛି ପଇସା କମୋଉଚି ଯାହାଫଳରେ ସେ ନିଜ ପରିବାର ଲୋକବର୍ଗ ମାନଙ୍କୁ ଖାଇ ଦୁଇ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମଧ୍ୟ ଯୋଗାଇ ପାରୁଛି ଆଉ ସ୍ଥାୟୀ ଜଳଯୋଗାଣ ସ୍ଥାୟୀ ଜଳଯୋଗାଣ ଗୁଡ଼ିକ ହେଉଛି ପୋଖରୀ ଏ ଡ୍ୟାମ୍ ଆ ରିଜର୍ଭର୍ ଇତ୍ୟାଦି ଜ ହଁ ଜମି ଏଥିରେ ଜଳସେଚିତ ହେଉଛି ଆମେ ଅ ଆମ ତଳ ଏରିଆ ଦେଖିଲେ ଜମି ଗୁଡ଼ିକ ଆରାମ ସେ ଜଳସେଚିତ ହେଉଛନ୍ତି କିନ୍ତୁ ପାହାଡ଼ିଆ ଅଞ୍ଚଳରେ ଏହିଭଳିଆ ପୋଖରୀ ଡ୍ୟାମ୍ ରିଜର୍ଭର୍ ଏତେ ନଥିବାରୁ ସେଇ ସେଥିପାଇଁ ସେମାନେ ଅନେକ ଅ ଅ ଅଲଗା ଅ ଅଲଗା ସୋପାନ ଅନୁସାରେ ଜଳସେଚନ କରୁଛନ୍ତି ଯେମିତି ବୁନ୍ଦା ସୋପାନ ଇତ୍ୟା ସେହିଭଳି